ଥରେ ମୋତେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା ହଉଥିବାରୁ ଆମ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ପୁରୀ ବୁଲିବାକୁ ମୋତେ ଇଚ୍ଛାଏ ତେଣୁ ମୁଁ ଗୋଟିଏ କାର୍ ବୁକ୍ କଲି ଏବଂ କାର୍ରେ ହିଁ ପୁରୀ ଗଲି ପୁରୀ ଗଲା ପରେ ମୋତେ ପୁରୀ ଗଲା ପରେ ମୁଁ ସେଠାରେ ଓହ୍ଲେଇଲି ଏବଂ ମୋତେ ଓହ୍ଲେଇଲା ପରେ ଶୋଷ ହେବାରୁ ମୁଁ ଟିକେ ପାଣି ପିଇବାକୁ ଗଲି ଏବଂ ପାଣି ପିଇ ଆସିବା ବେଳକୁ ଦେଖିଲି ଯେ ସେ କାର୍ ସେଠାରେ ନଥିଲା ସେଠାରେ ସେ କାର୍ ଭିତରେ ମୋର ମୂଲ୍ୟବାନ ଜିନିଷ ଯେମିତିକି ମୋବାଇଲ୍ ପର୍ସ ପଇସା ସବୁଯାକ ରହିଯାଇ ଥିଲା ତେଣୁ ମୁଁ ସେଠାରେ ଗୋଟିଏ ଲୋକଙ୍କୁ ଯାହାକୁ ମୁଁ ଜାଣ ବି ନଥିଲି ତାଙ୍କୁ ଟିକେ ସାହାଯ୍ୟ ମାଗି ମୋ ମୋବାଇଲ୍ରେ ଫୋନ୍ କରିଲାରୁ ସେ ଗାଡ଼ି ବାଲା ମୋବାଇଲ୍ ଉଠାଇଲେ ଏବଂ ମୁଁ ତାଙ୍କୁ କହିଲି କିି ମୋ ମୋବାଇଲ୍ ମୋତେ ମୋ ମୋବାଇଲ୍ ଆଉ ମୋର ମୂଲ୍ୟବାନ ଜିନିଷ ତମ ଗାଡ଼ିରେ ରହିଯାଇଛି ତାହା ମୋତେ ଆଣିଦିଅ ସେ ଗାଡ଼ିବାଲାଟି ଯତ୍ନରେ ସହିତ ମୋତେ ଆଣିଦେଲା ଏବଂ ମୁଁ ତାହା ଗ୍ରହଣ କଲି ଏଥିପାଇଁ ମୋତେ ବହୁତ ଖୁସି ଲାଗିଲା ଏବଂ ମୁଁ ମୋର ମୋବାଇଲ୍ ପର୍ସ ପଇସା ଧରିକି ପୁରୀ ମନ୍ଦିରକୁ ଗଲି ଏବଂ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲି ଏବଂ ବହୁତ ମୋତେ ଖୁସି ବି ଲାଗିଲା କାରଣ ମୋର ସବୁ ମୂଲ୍ୟବାନ ଜିନିଷ ମିଳି ବିି ଗଲା ଏବଂ ମୁଁ ଭଗବାନଙ୍କୁ ଦର୍ଶନ ବି କଲି ମୋର ଏତିକି ହିଁ ଇଚ୍ଛା ଥିଲା କି ମୁଁ ପୁରୀ ମନ୍ଦିର ଆସି ଭଗବାନଙ୍କୁ ଦର୍ଶନ କରିବି